ଆମେ ଦେଶ ବିଦେଶର ଖବର ଜାଣିପାରୁ ଆଉ କେଉଁଠି କ'ଣ ଆକ୍ସିଡ଼େଣ୍ଟ ହେଲା କିଏ କ'ଣ ଚୋରି କଲା ଏସବୁ ବିଷୟରେ ଆମେ ଜାଣିପାରୁ ଆଉ ଦେଶ ବିଦେଶର ଖବର ବି ଆମେ ଜାଣିପାରୁ ଗଣମାଧ୍ୟମ ଦ୍ୱାରା ଆଉ ଆମେ ବହୁତ କିଛି ଜାଣିପାରୁ କେଉଁଠି କେତେ ରେଟ୍ ଦରଦାମ୍ ବଢ଼ିଲା କି ହେଲା ଆମର ମଙ୍ଗଳ ଗ୍ରହରେ ଯେଉଁମାନେ ଯାନ ପଠା ହୋଇଥିଲା ସେଇଟା ବି ଆମେ ଜାଣିପାରିଲୁ ଆମେ ଏଇ ଏଇ ଗଣମାଧ୍ୟମ ଦ୍ୱାରା ଆମେ ସବୁକିଛି ଘରେ ଥାଇକି ବି ଆମେ ସବୁକିଛି ଜାଣିପାରୁଛୁ ଆଉ ଏସବୁ ଦେଶ ବିଦେଶର ଖବର ଜାଣୁ କୋଉଠି କ'ଣ ହେଲା କିଏ କାହାକୁ ମର୍ଡ଼ର୍ କଲା କିଏ କାହାକୁ ଆକ୍ସିଡ଼େଣ୍ଟ କଲା କେମିତି ଆକ୍ସିଡ଼େଣ୍ଟ ହେଉଛି କେମିତି କ'ଣ ଚୋରି କରୁଛନ୍ତି କେମିତି କ'ଣ ଯୋଉ କେମିତି ରେଟ୍ ଦରଦାମ୍ ବଢ଼ୁଛି ଆମର ଆମର ସବୁ ବିଷୟରେ ଆମେ ଜାଣିପାରୁଛୁ